ମୁଁ ଚିଲିକୋବି କଲାବେଳେ ତାକୁ କାଟିକି ମାନେ କନ୍ଫ୍ଲୋର୍ ଇଏ ଦେଇ ଗୋଳାଇକି ରଖେ ପିଆଜ କାଟିକି ଦିଏ ଆଉ ମସଲା କଷି କଷିବି କୋବି କି ଛାଣିକି ତାକୁ ଯେତବେଳେ ଚିଲିକୋବି କରେ ତା ଦେହରେ ମସଲା କଷିକି ପିଆଜ ଦେଇକି ତାକୁ କୋବି କି ପକାଇ ତାକୁ କ'ଣ କରେ ନା କିଛି ଚାରୁମଗଜ ବଟା ଆଉ କାଜୁ ବଟା ରଖିଥାଏ ଯାହାଫଳରେ କି ବହୁତ ଟେଷ୍ଟି ହୁଏ ଚିଲିକୋବିଟା ଦେଇକି ତା'ପରେ ଗରମ ମସଲା ଟିକେ ପକାଇ ଧନିଆ ପତ୍ର ଦେଇକି ତାକୁ ମାନେ ରଖେ ଆଉ ଡାଲି ଡାଲ୍ଫ୍ରାଏ ଡାଲ୍ଫ୍ରାଏରେ ମୁଁ ଡାଲ୍ଫ୍ରାଏରେ ମୁଁ ପିଆଜ କାଟିକି ମସଲା ଟିକେ ଦେଇକି ବା ଇଏ କରି ତାଦେହରେ କସ୍ତୁରୀ ମେଥି ଆଉ ଗରମ ମସଲା ଯେଉଁ ଏମ୍ ଡ଼ି ଏଚ୍ କରି ପାଉଡ଼ର ଟିକେ ପକାଇଲେ ସିଏ ବହୁତ ଟେଷ୍ଟି ହୁଏ ଆଉ ଭଲ ଲାଗେ ଏମିତି କରେ ସବୁ